ଆଜ୍ଞା କୁହନ୍ତୁ କେଉଁଠୁ କହୁଛନ୍ତି ଆପଣ ଠିକ୍ ଅଛି ଆପଣଙ୍କର କେଉଁଦିନ ନେବେ ଦୁଇ ତିନିଦିନ ପରେ ଆପଣଙ୍କର ଦରକାର ଦୁଇଦିନ ପରେ ଦରକାର ଠିକ୍ ଅଛି ଠିକ୍ ଅଛି କ୍ଷୀର ଲିଟର୍ ଚାଳିଶ ଟଙ୍କା ଖଣ୍ଡେ ଅଛି ବେଷ୍ଟ୍ କ୍ୱାଲିଟିର କ୍ଷୀର ଚାଳିଶ ଟଙ୍କା ନାଇଁ ନାଇଁ ମ୍ୟାଡ଼ାମ୍ ଆମ ନାଇଁ ନାଇଁ ମ୍ୟାଡ଼ାମ୍ ଆମ କ୍ଷୀରରେ ଆମେ ପାଣି ମିଶଉନା ଆମେ ବେଷ୍ଟ୍ କ୍ୱାଲିଟିର କ୍ଷୀର ଦେଉଛୁ ତ ପିୟୋର୍ କ୍ଷୀର ନେବେ ଆଜ୍ଞା ଆମ ଦୋକାନଟା ଅଛି ନିମାପଡ଼ାରେ ଆପଣ ପିଲା ପଠାଇ ଦେବେ ନେଇଯିବେ ଆଉ ନିମାପଡ଼ାରେ ଜୟଶ୍ରୀ ଛକ ପାଖରେ ଆମ ଦୋକାନଟା ଅଛି ତ ଆପଣ ପିଲା ପଠାଇ ଦେବେ କି ଆପଣ ନିଜେ ଆସିବେ ଦୋକାନ ହେଉଛି ମା ମଙ୍ଗଳା କ୍ଷୀର ଷ୍ଟୋର୍ ନାଇଁ ମ୍ୟାଡ଼ାମ୍ ମୁଁ ରହିବି ମୁଁ ରହିବି ପୁଣି ପିଲା ଅଛନ୍ତି ଆପଣ ଆସିଲେ କ୍ଷୀର ଆରାମସେ ନେଇ ପାରିବେ କିଛି ଅସୁବିଧା ନାଇଁ ପାଞ୍ଚ ଲିଟର୍ କ୍ଷୀର ନେବେ ଆପଣ ତ ଠିକ୍ ଅଛି ହଁ ହଁ ହଁ ମ୍ୟାଡ଼ାମ୍ ପାଞ୍ଚ ଲିଟର୍ କ୍ଷୀର ପାଇଁ ଆମେ ଆଡ଼ଭାନ୍ସ୍ ରଖିବୁ ତ ଆପଣ ଆଡ଼ଭାନ୍ସ୍ ଦେଇଦେବେ ପାଞ୍ଚ ଟଙ୍କା ଖଣ୍ଡେ ଆପଣ ଆଡ଼ଭାନ୍ସ୍ ଦେଇଦେବେ ଆଜ୍ଞା ଆଜ୍ଞା ମ୍ୟାମ୍ ଠିକ୍ ଅଛି ମ୍ୟାଡ଼ାମ୍ ନାଇଁ ମ୍ୟାଡ଼ାମ୍ ମୁଁ ତ ଯାଇ ପାରିବିନି ମୁଁ ଦୋକାନରେ ରହୁଛି ଦୋକାନରେ ମୋର ବହୁତ କାମ ଆପଣ ଯଦି ଚାହିଁବେ ପିଲା ପଠାଇକି ନେଇ ପାରିବେ ନ ହେଲେ ମ୍ୟାଡ଼ାମ୍ ଯଦି ଆମ ପିଲା ଆପଣଙ୍କୁ କ୍ଷୀର ଦେବାକୁ ଯିବେ ତା'ହାଲେ ସେ ଯିବା ଆସିବାର ପ କିଛି କ୍ୟାସ୍ ଦେବେ ମାନେ କିଛି ପଇସା ତାଙ୍କୁ ଦେବେ ଯିବା ଆସିବା ଗାଡ଼ି ତେଲ ଖର୍ଚ୍ଚ ନା ଦରକାର ନା ନାଇଁ ସେଇଟା କ ଆପଣ ଯଦି ସୁବିଧା ହେବ ଆପଣ ପିଲା ପଠାଇକି ନେଇପାରିବେ କ୍ଷୀର ଯଦି ବି ଆମ ପିଲା କିଏ ଯିବେ ଆଜ୍ଞା ସେ ଗାଡ଼ିରେ ତେଲ ପକାଇକି ଯିବେ ନା ଏତେ ବାଟ ତାଙ୍କୁ ଖର୍ଚ୍ଚ ଦରକାର ଆପଣ ତାଙ୍କ ପାଇଁ ଖର୍ଚ୍ଚ ପାଇଁ ଗାଡ଼ିରେ ତେଲ ପକାଇବା ପାଇଁ ଆପଣ ପଇସା ଦେବେ ଆଜ୍ଞା ମ୍ୟାଡ଼ାମ୍ ଆପଣଙ୍କର ଦୁଇଦିନ ପରେ ଦରକାର ପାଞ୍ଚ ଲିଟର୍ କ୍ଷୀର ଆପଣଙ୍କ ନାଁ କ'ଣ କହିଲେ ଆଉ ଆଡ଼୍ରେସ୍ଟା ଠିକ୍ ଅଛି ଆପଣଙ୍କୁ ଆମେ କ୍ଷୀର ନେଇକି ଗଲେ କିମ୍ବା ମୁଁ ପିଲା ପଠାଇଲେ ସେ କ୍ଷୀର ନେଇ କି ଗଲେ ଆପଣଙ୍କୁ ଫୋନ୍ କରିବେ ଆପଣଙ୍କ ନମ୍ବର୍ ଏଇଟା ତ ଫୋନ୍ କଲେ ଆପଣ ଆପଣଙ୍କ ଘର ଠିକଣା ଦେଇ ଦେବେ କ୍ଷୀର ନେଇ ପହଞ୍ଚାଇ ଦେବେ ବ୍ୟସ୍ତ ହୁଅନ୍ତୁନି କ୍ଷୀର ଆରାମସେ ପହଞ୍ଚିବ ଆପଣଙ୍କ ଘରେ ଠିକ୍ ଅଛି ମ୍ୟାଡ଼ାମ୍ କ୍ଷୀର ଆଭେଲେବୁଲ୍ ମ୍ୟାଡ଼ାମ୍ ଅଛି ତା'ପରେ ବି ପନିର୍ ଅଛି ଆଉ ଘିଅ ବି ଅଛି ଠିକ୍ ଅଛି ମ୍ୟାଡ଼ାମ୍ ଆଜ୍ଞା